ବର୍ତ୍ତମାନ ସରକାର ଖେଳ ଉପରେ ଅଧିକ ଧ୍ୟାନ ଦେଉଛନ୍ତି କାରଣ ଲୋକମାନେ ବା ପିଲାମାନଙ୍କର ଖେଳକୁଦ ଦ୍ୱାରା ରକ୍ତ ସଞ୍ଚାଳନ ଠିକ୍ ହୁଏ ଏବଂ ଅଙ୍ଗ ପ୍ରତ୍ୟଙ୍ଗ ଠିକ୍ ଭାବେ ରୁହେ ରୋଗରୁ ଦୂର ହୁଏ ଏବଂ ମନଟି ମଧ୍ୟ ପ୍ରଫୁଲ୍ଲ ରହେ ଯାହାଦ୍ୱାରା କି ଖେଳି ଆସିଲା ପରେ ଆମ ସମୟ ଅତିବାହିତ ହୋଇଯାଏ ଯେଉଁ ଦୁଶ୍ଚିନ୍ତା ଦୂର ହୋଇଯାଏ ଏବଂ ସେମାନେ ଯାହା କିଛି କାର୍ଯ୍ୟ କରିବା ପାଇଁ କିମ୍ବା ପଢ଼ିବା ପାଇଁ ତାଙ୍କୁ ମନଟି ଅତି ସୁନ୍ଦର ବା ପ୍ରଫୁଲ୍ଲ ଲାଗେ ଯାହା କାମ କରନ୍ତି ଅତି ଭଲ ଭାବେ କାମ କରି ଖେଳକୁଦ କଲା ପରେ ଏଣୁ ଖେଳକୁଦ ପାଇଁ ସରକାର ଧ୍ୟାନ ଦେଇଥିବାରୁ ପିଲାମାନେ ଅତି ଆଜି ଅତି ଭଲ ଭାବରେ ଖେଳି ମନଟାକୁ ମଧ୍ୟ ପ୍ରଫୁଲ୍ଲ ଚିନ୍ତା ଆଉ କୌଣସି ପ୍ରକାର ଦୁଶ୍ଚିନ୍ତା ମନରେ ବସେ ନାହିଁ